ହଁ ମୁଁ ଜଣେ ସଂଗୀତ ପ୍ରେମୀ ମୋତେ ଗୀତ ଶୁଣିବାକୁ ପସନ୍ଦ ଲାଗେ ମୋତେ ଆଧୁନିକ ଭଜନ ଶୁଣିବାକୁ ଭଲ ଲାଗେ ମୋତେ ଆଉ ସବୁ ଗୀତ ମଧ୍ୟ ଭଲ ଲାଗେ ଶୁଣିବାକୁ ମୋର ପ୍ରିୟ ଗାୟକ ହେଉଛନ୍ତି ନମିତା ଅଗ୍ରୱାଲ ସେ ତାଙ୍କର କଣ୍ଠରେ ଖୁବ ସୁନ୍ଦର ସୁନ୍ଦର ଗୀତ ବୋଲନ୍ତି ମୋତେ ତାଙ୍କ ଗୀତ ବହୁତ ଭଲ ଲାଗେ ସେ ଯେଉଁ ସବୁ ଗୀତ ବୋଲିଥାନ୍ତି ତାକୁ ମଧ୍ୟ ମୁଁ ସବୁବେଳେ ଶୁଣିଥାଏ ଆଉ ମଧ୍ୟ ସେ ଗୀତକୁ ମୁଁ ମନେ ରଖିବା ପାଇଁ ମଧ୍ୟ ଚେଷ୍ଟା କରିଥାଏ କାରଣ ସେ ଜଗନ୍ନାଥଙ୍କର କଳାକୃତି ଜଗନ୍ନାଥଙ୍କୁ ନେଇ ସେ ଖୁବ ସୁନ୍ଦର ଭାବରେ ତାଙ୍କ ତାଙ୍କୁ ବର୍ଣ୍ଣନା କରି ଖୁବ ସୁନ୍ଦର ବାଗରେ ସେ ଗୋଟେ ଗୀତଟାକୁ ବୋଲିଛନ୍ତି ଠାକୁରଙ୍କ ବିଷୟରେ ମଧ୍ୟ

ଗୀତ ସମସ୍ତଙ୍କର ପସନ୍ଦ ଅଟେ ତେଣୁ ଗୀତ ସମସ୍ତେ ଭଲ ପାଇଥାନ୍ତି